ଆମେ ଚାରା ମଞ୍ଜି ଆଣି ନିଜେ ଚାରା ପ୍ରସ୍ତୁତ କରି ଗଛ ଲଗାଉ ଯଦି ଚାରାରେ ଗଛ ଠିକ ନହୁଏ ତାହେଲେ ଆମର ଫୁଲବାଣୀ ମେଘା ନର୍ସରୀ ପାଖରୁ ଆମେ ନେଇ ଗଛଟାକୁ ଲଗାଉ